ଆମେ ପଦଯାତ୍ରା କରିଛୁ ବୋଲ୍ବମ୍ ଆମେ କିଛି ନହେଲେ ଶହେ ଦଶ ପନ୍ଦର କିଲୋମିଟର ଆମେ ପଦଯାତ୍ରା କରିଛୁ ସୂର୍ଯ୍ୟ ଅସ୍ତ ଉଦୟ ବେଳେ ଆମେ ସ୍ନାନ କରି ସୂର୍ଯ୍ୟଙ୍କୁ ପ୍ରଣାମ କରିଛୁ ଏବଂ ସୂର୍ଯ୍ୟ ଅସ୍ତବେଳେ ବି ଆମେ ସ୍ନାନ କରିକିନା ସେଇଠି ଆମେ ପ୍ରଣାମ କରିଛୁଁ